ହଁ କୃଷକ ଆତ୍ମହତ୍ୟାର କାରଣ ଯେ ପ୍ରାକୃତିକ ବିପର୍ଯ୍ୟୟ ଯେଉଁ ହେଉଛି ତାହାକୁ ସରକାର ଟିକେ ବୁଝିବା ଦରକାରେ ଏସବୁ ସରକାର କିଛି ଯେଉଁ କୃଷି ଲୋକମାନେ ଯେଉଁ କୃଷି ଋଣ ଋଣ ନେଇକିରି ଚାଷ କରୁଥିଲେ ବାତ୍ୟା ହେଲା କି ବର୍ଷା ଝଡ଼ି ବର୍ଷା ଏମିତି ଲାଗି ରହିଲା ଫସଲ ଯେଉଁ ନଷ୍ଟ ହେଲା ତ କୃଷକ ମାନେ କିଛି ତ ଲାଭ ପାଇପାରିଲେନି ନା ତାହାକୁ ଲସ୍ ହେଲା ସେମାନେ ଯେଉଁ ଋଣ ଆଣିକିରି ସବୁ ବିଲ କାମରେ ଲଗାଇଥିଲେ ସେ ପଇସା ଗୁଡ଼ା ତାଙ୍କର ସବୁ ନଷ୍ଟ ହେଲା କିନ୍ତୁ ସରକାର ସେଇଟା ବୁଝିବା ଦରକାରେ ଯଦି ସେମାନେ ଋଣ ଦେଇଛନ୍ତି ଯଦି ଋଣ କିଛି ଛାଡ଼ କରିଦିଅନ୍ତେ ତା'ହେଲେ କୃଷକ ଆତ୍ମହତ୍ୟା ହୁଅନ୍ତାନି ସେମାନେ ତ ଯାହାହଉ ଟିକେ ଉପକୃତ ହୁଅନ୍ତେ ବି ଆତ୍ମହତ୍ୟା କରନ୍ତେନି ସେଇ ଋଣ ବୋଝକୁ ମୁଣ୍ଡେଇ ରଖି କୃଷକମାନେ ଆତ୍ମହତ୍ୟା କରୁଛନ୍ତି ନିଜେ ଗରିବ ଲୋକ ସରକାରଙ୍କଠାରୁ ଋଣ ନେଇକିରି ଚାଷରେ ଲଗଉଛନ୍ତି ଆଉ ଯଦି ନହବ ସେମାନେ କେଉଁଠୁ ପଇସା ଆଣିକି ସରକାରଙ୍କୁ ସୁଝିବେ ସେଥିପାଇଁ କିି ସେମାନେ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ମୋ ମତରେ କୃଷକ ଆତ୍ମହତ୍ୟାଟାକୁ ବନ୍ଦ କରିବାକୁ ପଡ଼ିବ ସରକାର ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିଟାକୁ ଟିକେ ଦୃଷ୍ଟିରେ ରଖି ସେ କୃଷକମାନଙ୍କ ପାଇଁ କିଛି ପଦକ୍ଷେପ ନେବା ଉଚିତ କିଛି ଋଣ ଛାଡ଼ କରିବେ ଲୋକମାନଙ୍କର ସୁବିଧା ଅସୁବିଧା ସବୁ ଦେଖିବେ ତା'ହେଲେ ଚାଷୀର ଆତ୍ମହତ୍ୟା ରୋକିବା ରୋକାଯାଇପାରିବ ଏତେ ଚାଷୀ ଆଉ ମରିବେନି ବିନା କାରଣରେ ମରିବେନି ଆଉ ସରକାର ଏଭଳି ପଦକ୍ଷେପ ନିହାତି ନେବା ଜରୁରୀ ସେଥିପାଇଁ କିି ଆଉ ଚାଷୀର ଆତ୍ମହତ୍ୟା ଆଉ କରିବେନି ଚାଷୀମାନେ ଖୁସିରେ ଜୀବନ ଯାପନ କରିବେ ଏ ଆମର ସରକାରଙ୍କ ନିବେଦନ ପ୍ରାକୃତିକ ବିପର୍ଯ୍ୟୟଟାକୁ ସେମାନେ ଦୃଷ୍ଟିରେ ରଖିବେ